ହ୍ୟାଲୋ ହଁ କହୁଛି କିଏ କହୁଥିଲେ ଓହୋ ହଁ ହଁ କୁହ ଭାଉଜ କହିଥିଲି ତମେ ତା'ପରେ ତ ଆଉ ଜଣାଇଲନି ମୁଁ ତ ଆଉ ସେ ଟାଙ୍କିଟା ବହୁତ ଦିନରୁ ସଫା ହେଇନି ନା ଭାଉଜ ସେଇଥିପାଇଁ ଏମିତି ହେଉଛି ମୁଁ କରିଦେବି କିଛି ନାହିଁ ଆଉ କ'ଣ କ'ଣ ସେ ତଳଘର ଖାଲି ଅସୁବିଧା ହେଉଛି ନା ଉପର ଘର ବି

ଭାଉଜ ଗୋଟେ ଥର ପରା କହିଥିଲି ପୁରା ଚେଞ୍ଜ କରିବା ପାଇଁ ପରା କହିଥିଲି ନୂଆ ପାଇପ୍ ପୁରା ପାଇପ୍ ଲାଇନ ପକାଇଦେବା ହଉ ହଉ ସେ ଏମତି କ'ଣ ହେଇଯାଇଛି ମୁଁ ଯାଇକି ଦେଖି ଦେବିନି ନା ତମେ ସେଇଟା ପାଇଁ ବ୍ୟସ୍ତ ହେଉଛ ନା ଭାଉଜ ତମେ ବ୍ୟସ୍ତ ହୁଅନି ହେଲା କି ମୁଁ କରିଦେବି କେଉଁ ଦିନ କୁହ ରବିବାର ଯିବି ନା ମୁଁ କାଲି ଭାଉଜ ମୋର ଟିକେ ଜଳେଶ୍ୱର ଯିବାର ଅଛି ବୁଝିଲ ନା ବ୍ୟସ୍ତ ଅଛି ତେଣୁ ସେଠି ଯାଇକି ମୋର ଟିକେ କାମ କରିବାର ଅଛି ଗୋଟେ ବଡ଼ ବିଲ୍ଡିଂ ଧରିଛି ବୁଝିଲ ନା ତେଣୁ ସେ କାମଟା ସାରିଦେଇ ଆସେ ତା'ପରେ ଦେଖିବା ତିନି ଚାରି ଦିନ ଲାଗିବ ରବିବାର ଦିନ ଯିବି ଆଉ ହଉ ଠିକ୍ ଅଛି ଠିକ୍ ଅଛି ହଉ ହଁ ହଁ ହଁ